ଆନ୍ତର୍ଜାତିକ ସ୍ତରରେ ଆମ ଭାରତ ଭାରତୀୟ କ୍ରିକେଟ ଟିମ୍ କୁହାଯାଇ ପାରେ ଖୋ ଖୋ ଟିମ୍ କୁହାଯାଇ ପରେ ବା କବାଡ଼ି ଟିମ୍ କୁହାଯାଇ ପାରେ ସବୁ ଏଇ ଖେଳ ଭିତରେ ସୁନାମ ଅର୍ଜନ ଭାରତ ଭାରତ କରିସାରିଛି ଯେମିତି କବାଡ଼ି ଖୋ ଖୋ ହକି ହକି ହେଉଛି ଆମ ଭାରତର ଜାତୀୟ ଖେଳ ବା ଜାତୀୟ କ୍ରୀଡ଼ା ହକିରେ ଦୁଇ ପ ଦୁଇ ପଟ ଟିମ ଭଲ ଖେଳି ନିଜକୁ ପ୍ରଦର୍ଶନ କରି ଜିତିବା ପାଇଁ ଚାହାଁନ୍ତି ଆ ଆଉ ହକିରେ ବିଭିନ୍ନ ପ୍ରକାର ଖେଳାଳି ମଧ୍ୟ ଅଛନ୍ତି ଓଡ଼ିଶାରେ ହେଉ କି ଭାରତରେ ହଉ ସେ ଆମ ଦେଶ କୁ ବିଭିନ୍ନ ଦେଶରେ ପରିଚିତ କରାଇଛନ୍ତି କବାଡ଼ିରେ ମଧ୍ୟ ସେଇଭଳି ବିଭିନ୍ନ ଖେଳାଳି ଅଛନ୍ତି ଯେକି ଆମ ବି ବିଭିନ୍ନ ପ୍ରକାର ଟେକନିକ ୟୁଜ କରି ସେ ସେଇ ଖେଳକୁ ଜିତେଇ ଦେଇଛନ୍ତି ମଧ୍ୟ ଆଉ ଭାରତକୁ ବିଭିନ୍ନ ପ୍ରକାର ପଦରେ ବା ମେଡ଼ାଲ ଜିତିବା ହାସଲ କରିଛନ୍ତି କବାଡ଼ିରେ ଦୁଇ ଟି ଟିମ ଥାଏ ଏବଂ କବାଡ଼ିରେ ସାତ ଜଣ ଲେ ସାତ ଜଣରୁ ଅଧିକ ପ୍ଲେୟାର ମଧ୍ୟ ଥାଆନ୍ତି ଯେ କି ବହୁତ ଟେକନିକ ୟୁଜ କରି କବାଡ଼ି ଖେଳନ୍ତି ଯେ କି ଏଇଟା ଗୋଟିଏ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସ୍ଥାନ ପାଇସାରିଛି ଏବଂ ଆମ ଆନ୍ତର୍ଜାତିକ ସ୍ତରରେ ଆମ ଭାରତରେ କବାଡ଼ି ଟିମ ମଧ୍ୟ ଅଛନ୍ତି ଖୋ ଖୋ ଟିମ ମଧ୍ୟ ଅଛନ୍ତି ଆମ ଭାରତରେ ଏଇ ବର୍ଷ ଓଡ଼ିଶାରେ ହକି ଖେଳ ପ୍ରଦର୍ଶନ ମଧ୍ୟ ହୋଇଥିଲା ଆମ ଓଡ଼ିଶାରେ ଆନ୍ତର୍ଜାତିକ ସ୍ତରରେ ଯେଉଁଟା କି ହକି ବିଶ୍ୱକପ ହୋଇଥିଲା ଦୁଃଖଦ କଥା ତ ଆମ ଭାରତ ଜିତିପାରିଲା ନାହିଁ ତଥାପି ହକି ଏକ ଆନ୍ତର୍ଜାତିକ ଖେଳ ଭାବରେ ସୁଯୋଗ ପାଇଥିବା ପାଇଁ ପାଉଥିବାରୁ କବାଡ଼ି ଖୋ ଖୋ ଏତ ସବୁ ଆମ ଆନ୍ତର୍ଜାତିକ ଖେଳରେ ସୁଯୋଗ ପାଇଥିବାରୁ ମୁଁ ବହୁତ ଗର୍ବିତ ଆଉ